ହ୍ୟାଲୋ କୁହନ୍ତୁ ହଁ କୁହନ୍ତୁ ହଁ ପଲଙ୍କ ଅଛି ଡ୍ରେସିଂ ଟେବଲ୍ ଅଛି ଚୌକି ମଧ୍ୟ ଅଛି ସବୁ ଅଛି କଣ ନେବେ କି କେଉଁ ମେଟରର ନେବେ କେଉଁ ମେଟରର ନେବେ କି କେଉଁ କାଠର ଚାରିହଜାର ପାଞ୍ଚ ହଜାର ପଡ଼ିବ ବକ୍ସ ଫିଟିଙ୍ଗ କି କାଚ ଫିଟିଙ୍ଗ କେଉଁଟା ବହୁତ ବଡ଼ ବଡ଼ ଡିଜାଇନ୍ର ଅଛି କେଉଁ କଲର୍ର ନେବେ କି ସବୁ ପ୍ରକାରର ଫର୍ନିଚର୍ର ଭଲ ଭଲ ଡିଜାଇନ୍ ଅଛି ଆଠ ହଜାର ହଁ ବହୁତ ଗଦ୍ଦି ବାଲା କାଠଟା ପଡ଼ିବ ଚାରି ହଜାର ପିଆଶାଳ କାଠର ଯେଉଁ ସାଇଜ୍ ପାଞ୍ଚ ହଜାର ହଁ ବହୁତ ଭଲ ସବୁ କାଠର ସୋଫା ମଧ୍ୟ ଅଛି ପଲଙ୍କ ବି ଅଛି ଶାଳ ପିଆଶାଳ କେଉଁ ବକ୍ସ ବାଲାକି ପ୍ଲେନ୍ର ଦଶ ହଜାର କେଉଁ କାଠର ନେବ କି ଶାଗୁଆନ ହଁ ଦଶ ହଜାର ପଡ଼ିବ ଏଗାର ସାଳ ପିଆଶାଳ ଯେଉଁଟା ଭଲ ଲାଗୁଛି ସେଟା ନେଇପାରିବେ ପାଞ୍ଚ ହଜାର ଚେୟାର୍ର ଅଲଗା ପଇସା ନେବ କୋଡ଼ିଏ ହଜାର ସବୁ ଅଲଗା ଅଲଗା ଆସୁଛି ସବୁ ଅଲଗା ଅଲଗା ପଇସା ଲାଗୁଛି ଚାରି ହଜାର ପନ୍ଦର ହଜାର ଆପଣ ଆସିକି ଦେଖିବେ ଯେଉଁଟା ଭଲ ଲାଗିବ ସେହିଟା ପଇସା ଦେଇକରି ନେଇଯିବେ

ଆସନ୍ତୁ ଦେଖିବେ ଆଉ କଣ ଆଜ୍ଞା ଆସିବେ